ନମସ୍କାର କୁହନ୍ତୁ କ'ଣ କହିଲେ ଓ ସେଇଟା ତ ନାହିଁ

କ'ଣ କହୁଛନ୍ତି ମୋତେ ଭଲସେ ଶୁଭା ଯାଉନି ଭଲସେ କୁହନ୍ତୁ ସେଇଟା ନାଇଁ ଖାଲି ଆମ ପାଖରେ କେବଳ ସମାଜ ଆଉ ସମ୍ବାଦ ଅଛି ତାକୁ ଛଡ଼ା ଆଉ କୌଣସି ବି ସମ୍ବାଦ ନାହିଁ କ'ଣ କହିଲ

ସେଇଟା କେବେ ଆସିବ ତ ସେଇଟା ତ ଏବେ ଆମ ପାଖକୁ ଆସିନି ଯେବେ ଆସିବ ଆମେ ସେଇଟା ତୁମ ମାନଙ୍କୁ ପଠେଇବୁ ଆଉ କ'ଣ

କ'ଣ କହୁଛନ୍ତି ମୋତେ ଭଲସେ ଶୁଭା ଯାଉନି

ଓ ଆଚ୍ଛା

ତୁମେ ତାକୁ ଜାଣିଛ ନା କ'ଣ ଆଜି କ'ଣ ଦେବାକୁ ଯାଇଥିଲା କି ଆଚ୍ଛା ତ କ'ଣ ଆମ ସେଇଟା ଏମିତି ଦଶ ବାର ଟଙ୍କା ପଡ଼ିବ ଆଉ କ'ଣ

ଆପଣ ଆମର କେଉଁ ଆମର ଯେଉଁ ସମାଜରେ ଯେଉଁ ସନ୍ଦେଶ ଦିଆଯାଏ ସେଇଟା କ'ଣ ଆପଣଙ୍କୁ ଭଲ ଲାଗିଥାଏ ନା କ'ଣ ଆଚ୍ଛା ତୁମେ ଯେଉଁ ଆମ ସମାଜଟା ପଢ଼ ସେଇଟା କ'ଣ ଇଂରାଜୀରେ ପଢ଼ ନା ଓଡିଆରେ ପଢ଼ ଓଡ଼ିଆରେ ପଢ଼ ଆଚ୍ଛା ହଉ ଠିକ୍ ଅଛି